ହଁ ମୋ ପାଖରେ ଏକ ପ୍ରୋଜେକ୍ଟ ଥିଲା ଯାହା ବହୁତ ଚ୍ୟାଲେଞ୍ଜିଂ ଥିଲା ମୁଁ ଏକ କାମ କରୁଥିଲି ଆମର ଏକ ବ୍ରିଜ୍ ତିଆରି ହେଉଥିଲା ସେଠାରେ କାମ କରୁଥିଲି ଥରେ ରାତ୍ରିରେ ବହୁତ ଗୁଡ଼ାଏ ବର୍ଷା ହେବାରୁ ଆମ କାମ ବହୁତ ଅସୁବିଧା ହୋଇଥିଲା ବହୁତ ଗୁଡ଼ାଏ ଜିନିଷ ନଷ୍ଟ ହୋଇଯାଇଥିଲା ରାତି ଅଧରୁ ଉଠି ମୁଁ ଏବଂ ମୋ ସହକର୍ମୀମାନେ ସମସ୍ତେ ଯାଇ ଆମ ଜିନିଷ ଗୁଡ଼ିକୁ ସଜାଇ ରଖିଲୁ ଆମେ ଯେଉଁ ଟେଣ୍ଟ ମାରି ରହିଥିଲୁ ତାହା ମଧ୍ୟ ସେ ପାଲ ଉଡ଼ିଯାଇଥିଲା ଆମେ ସେ ପୋଲର ଯେଉଁ ସାମଗ୍ରୀ ସବୁ ଲାଗିଥିଲା ରହିଥିଲା ସେଗୁଡ଼ାକୁ ସବୁ ସଜାଡ଼ିକି ରଖିଲୁ ଏବଂ ବହୁତ କିଛି ପାଲ ଫାଲ ସବୁ ଚିରିକି ଉଡ଼ିଯାଇଥିଲା ତାକୁ ଗୋଟାଇଲୁ ଏବଂ ଯନ୍ତ୍ରପାତି ଗୁଡ଼ାକ ମଧ୍ୟ ଭଲସେ ରଖିଲୁ ତା ଦେହରେ ପାଣି ପସି ଯାଇଥିଲା ଆମେ ସଖାଳୁ ବହୁତ ତାକୁ ସଫା କଲୁ ଏବଂ ସଫା କଲାପରେ ଆଉ ଥରେ କାମ ସ୍ ଆରମ୍ଭ କରିଥିଲୁ